ଆମ ନୟାଗଡ଼ ଜିଲ୍ଲାରେ ଅନୁସରଣ କରାଯାଉଥିବା କିଛି ସାଧାରଣ ଏବଂ ସାମାଜିକ ପର୍ବଗୁଡ଼ିକ ହେଲା ପ୍ରଥମେ ରଥଯାତ୍ରା ତା'ପରେ ବୋଇତ ବନ୍ଦାଣ ତା'ପରେ ଘୋଷ ରଥଯାତ୍ରା ଯାହାକୁ କୁହାଯାଉଛି ତାକୁ ଘୋଷଯାତ୍ରା ମଧ୍ୟ କୁହାଯାଏ ଏବଂ ମାଘ ମେଳା ମଧ୍ୟ ଅନୁଷ୍ଠିତ ହୁଏ ରଥଯାତ୍ରା ରେ ବିଭିନ୍ନ ବିଭିନ୍ନ ଦେଶର ଲୋକମାନେ ଆମ ଆମ ରଣପୁରକୁ ଆସିଥାନ୍ତି ଏବଂ ସେଠାରେ ଯେଉଁ ରଥ ଟଣା ହୁଏ ତାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ କୁହାଯାଏ ସେଥିରେ ପ୍ରଭୁ ଜଗନ୍ନାଥ ମା ବଳଭଦ୍ର ସୁଭଦ୍ରା ଏକାଠି ରଥରେ ଥାନ୍ତି ଏବଂ ସେଠାରେ ସୁନା ରାଜା ଆସି ଛେରା ପହଁରା କରନ୍ତି ସେଠାରେ ବହୁତ ଲୋକ ମେଳ ହୁଅନ୍ତି ବୋଇତବନ୍ଦାଣରେ ବୋଇତବନ୍ଦାଣରେ ଡଙ୍ଗା ବଡ଼ ଡଙ୍ଗା ହୋଇଥାଏ ବୋଇତବନ୍ଦାଣ ହୁଏ ମାସକ ଯାକ ଲୋକ ଆଇଁଷ ଛାଡ଼ିଥାନ୍ତି ତାକୁ କାର୍ତ୍ତିକ ମାସ ବୋଲି ବି କୁହାଯାଏ ଆମର ଆମ ଲୋକମାନେ ଆମ ହିନ୍ଦୁ ଧର୍ମର ଲୋକମାନେ ରଥଯାତ୍ରାକୁ ଖୁବ୍ ଧୁମ୍ଧାମ୍ରେ ପାଳନ କରନ୍ତି ଏବଂ ଯୋଗଦାନ କରନ୍ତି ଆମର ସାମାଜିକ ସାମାଜିକ ଲୋକ ସାମାଜିକ ଅଭ୍ୟାସ ସବୁ ସବୁ ସ୍ଥାନର ଲୋକମାନେ ଆସିଥାନ୍ତି ଏଠାରେ ରୁଣ୍ଡ ହୋଇଥାନ୍ତି